ଆମର ଅଞ୍ଚଳରେ ସରକାର ବହୁତ ମହିଳା ମାଆଙ୍କୁ ଟେଲର ମେସିନ୍ ଇତ୍ୟାଦି ସେ ଶାଢ଼ୀ ବୁନିବାର୍ ମେସିନ୍ ସବୁ ଦଉଛନ୍ ଧୂପଖାଡ଼ି ମେସିନ୍ ସବୁ ହସ୍ତଶିଳ୍ପ ବଲେ କାଠ କାମ ସବୁ କରିଛନ୍ ଆଉ ଅଧା ଲୋକ୍ ନାଚୁଛନ୍ କେଉଛନ୍ ବଲେ ସବୁ ଆମେ ସମସ୍ତଙ୍କୁ ସମାନ ସୁଯୋଗ ଦେବାର୍ କଥା ସମାନ ଅଧିକାର ଦେବାର୍ କଥା ସମସ୍ତଙ୍କୁ ଗୋଟେ ଗୋଟେ ଟେଲର୍ ମେସିନ୍ ଯଦି ଦେମା ବଲେ ଆମର୍ ଇନର୍ ଆମର ଇନର୍ ଡ୍ରେସ୍ ମାନେ ବାହାର ଦେଶକେ ଯିବା ଆଉ ସେନ ବିକ୍ରି ହେବା ଆମର୍ ଆମର୍ ଦେଶର ଉନ୍ନତି ହେବା ଯେନ୍ଟାକି ଆମେ ଆଉ ଅର୍ଥନୈତିକ ସ୍ତରରେ ଆମର କିଛି ବି ଅଭାବ ନି ହୁଏ ହସ୍ତଶିଳ୍ପ ବଲେ ହେଉଛି କାଠ କାମ କର୍ବାର୍ ଟା ଆଉ ମାଟି କ ମାଟିରେ ସେ ମଠିଆ ବନାବାର୍ କଥା ଆଉ ମାଟି କାଁରେ କିଏ ଆସିଲି ବନାସନ୍ ବହୁତ କିଛି ବନାସନ୍ ଅଧା ଲୁପତ ନାଚି ଟିକି କରି ବହୁତ ଉନ୍ନତି କରୁଛନ୍ କି ଉନ୍ନତି କର୍ବା ଆମର ଦେଶ ଯେହେତୁ ଆମେ ଚାହିଁମା ବଲେ ଆମର ଅଞ୍ଚଳର ସମସ୍ତ ମହିଳାମାନକେ ଟେଲର୍ ମିେସିନ୍ ସବୁ ମିସିନ୍ ଗୁଟି ଗୁଟି ଦେବାର୍ କଥା ଆଉ ଆମର୍ ଦେଶ ଉନ୍ନତି ହେବାର୍ ସାଙ୍ଗେ ସାଙ୍ଗେ ଆମର ମହିଳାମାନେ ନିଜର ନିଜର ମାନେ ଆତ୍ମନିର୍ଭରଶୀଳ ହେଇପାରବେ କାହାକି ମାନେ ପୁରୁଷମାନଙ୍କୁ ନିର୍ଭର ବି ନାଇଁ କରନ୍ ନିଜର ଉପରେ ନିଜ ନିର୍ଭର କରିବେ କାହାକି ମାଗୁନ୍ ନି ବିି ସମାନ ପୁରା ସେମାନେ କହୁଥିବେ ତାଙ୍କର ସ୍ୱାମୀମାନେ କହୁଥିବେ ପଇସା ଦିଆ ହେନ୍ତା ହେବାର କଥା ମହିଳାମାନେ ମହିଳାମାନେ ବି ଇହାଦେ ଷ୍ଟ୍ରଙ୍ଗ ବହୁତ ହେଇଗଲେନ ଯେନ୍ଥିର୍ ଲାଗି ଆମର ମାନେ ମହିଳାମାନେ ବୌଦ ରମାଦେବୀ ଯେକି ଝାନ୍ସି ରାଣୀ ବହୁତ ଲୋଗ ଏଇଟା ସେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ କରି ଆମର ମହିଳାମାନଙ୍କର ନା ଉପରେ ଅଛି ଇହାଦେ ବି ମହିଳାମାନେ ବହୁତ ଆଗକେ ଗଲେନୁ ଆଉ ପୁରୁଷମାନେ ବହୁତ ମାନେ ପଛେ ଅଛନ୍ତି ତେଳେ ଭାବୁଛନ୍ ମହିଳାମାନେ ବହୁତ ମାନେ ଏଇ ଘରର ଗୋଟେ ଜଞ୍ଜାଲେ ନୁହେଁ ସେ ମହିିଳା ଓ ପୁରୁଷ ସମସ୍ତେ ସମାନେ ଯେହେତୁ ମହିଳାମାନେ ଇହାଦେ ବହୁତ ଆଗ୍ କେ ଗଲେ ନ ପୁରୁଷମାନେ ବହୁତ ବହୁତଟି ତଲେ ଅଛନ୍